ଟ୍ରେକିଂ ପାଇଁ ମୋର ପ୍ରିୟ ପଦଯାତ୍ରା ଅଞ୍ଚଳ ହେଉଛି ପର୍ବତ ପର୍ବତ ଏବଂ ବେଳାଭୂମି କିନ୍ତୁ ମୋତେ ବେସ ପର୍ବତଟି ଭଲଲାଗେ ପର୍ବତରେ ତୁଷାରପାତ ପର୍ବତ ଏବଂ ଘଞ୍ଚ ଜଙ୍ଗଲ ଥିବା ପର୍ବତ ମୋର ଖୁବ୍ ପ୍ରିୟ ଘଞ୍ଚ ଜଙ୍ଗଲ ଥିବା ପର୍ବତରେ ଚଢ଼ିବା ପାଇଁ ପଦଯାତ୍ରାରେ ମୋତେ ଖୁବ୍ ବେଶୀ ଭଲଲାଗେ ପାହାଡ଼ରୁ ପାହାଡ଼ର ଉଚ୍ଚତାରୁ ସହରାଞ୍ଚଳ ଏବଂ ଘଞ୍ଚ ଜଙ୍ଗଲମାନଙ୍କୁ ତଳେ ବହିଯାଉଥିବା ନଦୀମାନଙ୍କୁ ଦେଖିବାକୁ ମୋତେ ଖୁବ୍ ଭଲଲାଗେ ସେଇ ଦୃଶ୍ୟ ମୋ ମନକୁ ଶାନ୍ତ କରିଥାଏ ଏବଂ ଖୁବ୍ ଆନନ୍ଦ ଦେଇଥାଏ ସେଠାରୁ ସୁର୍ଯ୍ୟାସ୍ତର ଦୃଶ୍ୟ ଖୁବ୍ ମୋନରୋମା ବାଦଲ ମାନେ ମୋ ହାତ ପାଖରେ ହିଁ ଖେଳୁଥାଆନ୍ତି ମୋତେ ସେଇ ଦୃଶ୍ୟ ସେଇ ଅନୁଭୂତି ଖୁବ୍ ଭଲଲାଗେ ତାହା ଦେଖି ମୋର ମନ ଆନନ୍ଦରେ ପ୍ରଫୁଲ୍ଲିତ ହୋଇଯାଇଥାଏ ମୁଁ ଜଙ୍ଗଲର ଥିବା ଘଞ୍ଚ ଜଙ୍ଗଲବାଲା ପର୍ବତରେ ଟ୍ରେକିଂ କରି ସାରିଛି ସେଠି ମୋତେ ଖୁବ୍ ଆନନ୍ଦ ମିଳୁଛି ସେଠାକାର କିଛି ପରିଚିତ ବୃକ୍ଷର ଫଳ ଆମେ ଖାଇଥିଲୁ ମଧ୍ୟ ତାହାବି ମୋତେ ଖୁବ୍ ଭଲଲାଗେ ସେଠାକାର ଜିନିଷଗୁଡ଼ିକ ଠାରୁ ବଞ୍ଚି ବଞ୍ଚି ମୁଁ ଚାଲୁଥାଏ ମୋତେ ସେଇଟା ଖୁବ୍ ଖୁସି ଦେଇଥାଏ